ମୁଁ କିଣିଥିବା କୁର୍ତ୍ତିଟିର ଖରାପ ଗୁଣ ଗୁଡ଼ିକ ହେଉଛି ଏଥିରେ ଯେଉଁ ସୂତା ସବୁ ଅଛି ତାହା ଛିଡ଼ି ଯାଉଛି ଏବଂ ଯେଉଁ ଷ୍ଟୋନ କାମ ହୋଇଛି ତାହା ବି ଛିଡ଼ିଯାଉଛି ଏବଂ ଏଥିରେ ବହୁତ ରୁମି ରୁମି ହୋଇ ବାହାରି ଯାଉଛି ସୂତା ସବୁ